ଛବିଶ ଜାନୁଆରୀ ଦୁଇ ହଜାର ଚଉଦ ଫେବୃଆରୀ ଦୁଇ ହଜାର ଚଉଦ ପନ୍ଦର ପନ୍ଦର ଅଗଷ୍ଟ ଦୁଇ ହଜାର ପନ୍ଦର ପନ୍ଦର ମାର୍ଚ୍ଚ୍ ଦୁଇ ହଜାର ପାଞ୍ଚ ଅଠର ଏପ୍ରିଲ୍ ଦୁଇ ହଜାର ଅଠର